ମୁଇଁ ଆଇରନ୍ ଟେ ଅନ୍ଲାଇନ୍ରେ ମଗାଇଁ ଥିନି ଆଇରନ୍ ମଗାଇଲି କମ୍ ରେଟ୍ ଥିଲା ଭଲ୍ ବି ପଡ଼୍ଲା ଏବେ ପର୍ଯ୍ୟନ୍ତ ଅଛି ମୋ ପାଖରେ ସେ ଆଇରନ୍ ଆଇରନ୍ ହାରାହାରୀ ପାଞ୍ଚ ବର୍ଷ ହେଲାଣି ସେ ଆଇରନ୍ ଆଇରନ୍ ସେଇଟା ବହୁତ୍ ଭଲ୍ ହେଲା ପାଞ୍ଚ ବର୍ଷ ହେଲା ମୁଁ ୟୁଜ୍ କରୁଛି ଡେଲି ମୋର ପ୍ୟାଣ୍ଟ୍ ସାର୍ଟ ଆଇରନ୍ ଦିଆହେଇଛି ଗୁଟେ ଆଇରନ୍ରେ ସେଇଟା ସେଇଟା ଯେନ୍ଟା ଆଇରନ୍ ଯେ ବହୁତ୍ ଭଲ୍ ପଡ଼୍ଲା ବହୁତ୍ ଲାଷ୍ଟିଂ ଲଙ୍ଗ୍ ଲାଷ୍ଟିଂ ଥିଲା ତା'ର ୱାରେଣ୍ଟି ସରି ଗୋଟେ ବର୍ଷ ଦେଇ ଥିଲା ସରି କରି ବି ଏବେ ପାଞ୍ଚ ବର୍ଷ ହେଲା ଚାଲିଛି ସେ ଆଇରନ୍ ଆରୁ ଯେନ୍ଟା ହେନ୍ତା ଆଇରନ୍ ବାହାରିଛି ଯେ ସେଇଟାରେ ନାଇ କ'ଣ ସେଇଟା ମଧ୍ୟ ଆମ ଘରେ ସବୁ ଲୋକ୍ ଯିନ୍ ଲୋକ ଆସିଲେ ବି ସେ ଆଇରନ୍ ସେ ପେଣ୍ଟ୍ ସାର୍ଟଟା କରିବେ ସେଇଟା କରୁସନ୍ ସେ ଗୁଟେ ଆଇରନ୍ରେ ଇଲେକ୍ଟ୍ରି ଆଇରନ୍ ଆଇରନ୍ ଥିଲା ସେଇଟା ସେ ଆଇରନ୍ ସୁଧା ପ୍ରେସ୍ କରୁଛୁ ସବୁ ଦିନ୍ ଡେଲି ରିସେଣ୍ଟ୍ ବି ଆଜି ବି ଦେଇ ଥିଲେ ସବୁ ଦିନ୍ ସାର୍ଟ ହେରିକା ଚାଲିଛି ଆଜି ପର୍ଯ୍ୟନ୍ତ ବି କିଛି ଖରାବ ନାଇ ହବାର୍ ସେ ଆଇରନ୍ଟା କି ମେକାନିକ୍ ପାଖ୍ କେ ନେଇ ନବା କେ କି ସଜା ବେ କେ ନେଇ ଦବା କିଛି ବି ଖରାବ ନାଇ ହବା ଆନ୍ନାଇନ୍ରେ ମଗାଲ ଏଇଟା ହବା ବହୁତ ଭଲ ବାହାରିଲା ସେଇଟା ସେ ଗୋଟେ ପ୍ରଡ଼କ୍ଟ ଏକା ମୋଟା ବହୁତ୍ ଭଲ୍ ବାହାରି ଥିଲା ଆଉ କେନ୍ଟା ନାହିଁ